ପହଁରିବା ଦ୍ୱାରା ଆମକୁ ଭାରି ଭଲ ଫଳ ମିଳିଥାଏ ଆମେ ଯେଉଁ ସବୁ ବ୍ୟାୟାମ୍ କରୁଛୁ ଫିଟ୍ ରହିବା ପାଇଁ ଯଦି ଆମେ ଠିକ୍ସେ ପହଁରିବୁ ଟାଇମିଂରେ ପହଁରିବୁ ତା'ହେଲେ ଆମେ ବିନା ସବୁ ବ୍ୟାୟାମ୍ ବିନା ବ୍ୟାୟାମ୍ରେ ମିଶା ଆମେ ଫିଟ୍ ରହିପାରିବୁ ଯଦି ଆମେ ଠିକ୍ସେ ପହଁରିବା ଜାଣି ଯାଇଛୁ ତା'ହେଲେ କେଉଁ ଅସୁବିଧାରେ ମିଶା ଆମେ ପାଣିରେ ଯଦି କିଛି ଅସୁବିଧା ହେଲେ କାହାର କିଛି କିଏ କିଛି ବୁଡ଼ି ଯାଇଥିଲେ ଆମେ ସହଜରେ ପହଁରିବା ଜାଣିଥିଲେ ଯାଇକିନା ତାକୁ ବଞ୍ଚାଇପାରିବୁ ଶ୍ୱାସକ୍ରିୟା ନିୟନ୍ତ୍ରଣ ପହଁରିଲେ ନିଶ୍ୱାସ ପ୍ରଶ୍ୱାସ ଠିକ୍ ଜାଣିଥିଲେ ତା'ର ଠିକ୍ସେ ପହଁରିଲେ ଆମେ ଭାରି ଫିଟ୍ ରହିପାରିବୁ ଏବଂ ଆଗକୁ ଯାଇପାରିବୁ